ସେପ୍ଟେମ୍ବର ଏକତିରିଶ ସେପ୍ଟେମ୍ବର ଦୁଇ ହଜାର ଚଉଦ ସାତ ଜୁନ ଦୁଇହଜାର ସତର ଦୁଇ ଫ୍ରେବୃଆରି ଦୁଇ ହଜାର କୋଡ଼ିଏ ସତର ଅକ୍ଟୋବର ଦୁଇ ହଜାର ଏକୋଇଶ ଦୁଇ ଦୁଇ ଦୁଇ ହଜାର ବାଇଶ